ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହେବାର କାରଣ ହେଲା ବହୁତ ମାନସିକ ଦୁଶ୍ଚିନ୍ତା ପିଲା ଧର ପାଠ ପଢ଼ିଲେନି କିମ୍ବା ଆର୍ଥିକ ଅବସ୍ଥା ଖରାପ ଏଇଥିପାଇଁ ମାନସିକ ସମସ୍ୟା ସୃଷ୍ଟି ହୁଏ କିନ୍ତୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାର ସାହାଯ୍ୟ କରିବା ପାଇଁ କେନ୍ଦ୍ର ଅଛି କିନ୍ତୁ ଲୋକମାନେ ସେଠିକି ଯିବା ପାଇଁ ମାନେ ନିଜକୁ ସଙ୍କୋଚ ମନେ କରନ୍ତି କାଳେ କିଏ ଲୋକମାନେ କିଏ କ'ଣ କହିବେ କି ପାଗଳ ଫାଗଳ ବୋଲି କହିବେ କି କ'ଣ କରିବେ ସେଥିପାଇଁ ସେ ସେମାନେ ସମାଜକୁ ଲୁଚାଇକି ରଖନ୍ତି ତା'ପରେ ଆମର ମାନସିକ ରୋଗ ହେଲେ କି ତା ଭିତରୁ ବି କେତେ ପ୍ରକାର ମାନସିକ ଦୁଶ୍ଚିନ୍ତା ହେଲେ କେତେ ପ୍ରକାର ରୋଗ ବାହାରିବ ଯଥା ଯଥା ବ୍ଲଡ଼୍ ପ୍ରେସର୍ ହେବ ଡାଇବେଟିସ୍ ହେବ ହାର୍ଟ ଉପରେ ବି ପଡ଼ିବ ପ୍ରଭାବ ଯାହା ଫଳରେ କି ଲୋକ ମୃତ୍ୟୁ ସାଙ୍ଗରେ ବି ଲଢିବେ ସେଥିପାଇଁ ଆମକୁ ଚିନ୍ତାଗ୍ରସ୍ତ ହେଇକି ରହିଲେ ଲୋକମାନେ ଡାକ୍ତର ପାଖକୁ ବି ଯିବା ଦରକାର ମନୋବିଜ୍ଞାନୀ ଡାକ୍ତର ପାଖକୁ ଯିବା ଦରକାର ତା'ପରେ ବେଳେବେଳେ ଲୋକମାନେ ଏତେ ଡିପ୍ରେସନରେ ରହିଥାନ୍ତି ଯେ ସେମାନେ କିଛି ବି ଜାଣି ପାରନ୍ତିନି ନା କିଛି ବି କହିପାରନ୍ତିନି ଏତେ ଚିନ୍ତାମଗ୍ନ ହେଇ ରୁହନ୍ତି ତା'ପରେ କଥା ଲିମେନ୍ସ୍ଟିଆ ହେଲା ଲୋକମାନେ ଧୀରେ ଧୀରେ ସେମାନେ ଭୁଲି ଯିଆ ଯାଆନ୍ତି ତା'ପରେ ଆଲଜାଇମର୍ ହେଲା ଭୁଲିଯାଇ ପୁରା ସମ୍ପୂର୍ଣ୍ଣ ରୂପରେ ପୁରା ସବୁ ସେ ଭୁଲି ଯାଆନ୍ତି ତା'ପରେ ଏମିତି ଭୁଲି ଯାଆନ୍ତି ଯେ କି କିଛି ମନେ ରଖିପାରନ୍ତିନି ଏଇଠି ବସିଥିବେ ଯେମିତି ତାଙ୍କ ଶରୀର ଏଇଠି ଥିବ କିନ୍ତୁ ମନ କୁଆଡ଼େ କୁଆଡଡ଼େ ଯେମିତି ରହିଥିବ କିଛି ଯେମିତି କହିଲେ କିଛି ଆନ୍ସର୍ ଦେବେନି ସେ ଟାଇପ୍ର ସେ ହେବେ ଆଉ ତ ସବୁ ତ ଭୁଲିଯାଏ ସେ ଯେଉଁ ଗୋଟିକ କାମଟା କରିଥିବେ ତା'ପରେ କହିବେ ଆମେ କରିନୁ ସେ ଭାବିବେ ଏଇଟା ହେଲା ତାଙ୍କର ଲକ୍ଷଣ ଏମତି ମାନସିକ ଯନ୍ତ୍ରଣା ମାନସିକ ରୋଗ ବହୁତ ଖରାପ ଆଉ